ମୁଇଁ ଓଡ଼ିଶାର ଗୋଟେ ଆଞ୍ଚଳିକ ଭାଷା ଶିଖିଛି ଯେନ୍ଟାକି ମୋର ମାତୃଭାଷା ସେଟା ହେଉଛେ ସମ୍ବଲପୁରୀ ଇ ତା' ଛଡ଼ା ହଉ ହିନ୍ଦୀ ଭାଷା ମୁଇଁ ନାଇଁ ଶିଖି ସମ୍ବଲପୁରୀ ଓଡ଼ିଆ ସାଙ୍ଗେ ପ୍ରାୟତଃ ସମାନ ଖାଲି କିଛିଟା ଆମର୍ ଲାଷ୍ଟ୍ରେ ଆମର ସୋନପୁରୀ ୱାର୍ଡ଼ର ଲାଷ୍ଟରେ ଟିକେ ହଳନ୍ତ ଲାଗ୍ସି ଯେନ୍ତାକି ଆମେ ଯଦି ଓଡ଼ିଆ ଭାଷାରେ ଫଳ ବୋଲମା ଆ ଆମର ସମ୍ବଲପୁରୀ କଲାବେଲା ସାରା ଫଲ୍ ହେସି ଆଉ ସମ୍ବଲପୁରୀ ବହୁତଟେ କବିତା ଗୁଡ଼ାଏ ଲେଖିଛନ୍ ଆମ ଇଡ଼ ଲୋକମାନେ ସମ୍ବଲପୁରୀର ଗୋଟେ ବଡ଼ କବି ହେଉଛନ୍ ଭୀମ ଭୋଇ ସେ ବହୁତ ପ୍ରକାର ସମ୍ବଲପୁରୀ ଦ କବିତାମାନେ ରଚନା କରିଛନ୍ ସେଟା ବହୁତ ମିିନିଙ୍ଗଫୁଲ କବିତାମାନେ ଆଉ ଓଡ଼ିଆର ଗୋଟେ ଉପଭାଷା ହେଉଛି ସମ୍ବଲପୁରୀ ଯେନ୍ଟାକି ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଷା କୁହା ଯାଇସି ଯେନ୍ତାକି ଆମର ସମ୍ବଲପୁର ବରଗଡ଼ ବଲାଙ୍ଗୀର ସୋନପୁର ଇଆଡ଼େ ସମ୍ବଲପୁରୀ ଭାଷାଟା କୁହାହେସି ଆଉ ଏଇ ଭାଷାଟା ପ୍ରାୟତଃ ବହୁତ ସୁନ୍ଦର ଭାଷାଟି ଆଉ କହିବାର୍ ଲାଗି ବହୁତ ସ୍ପଷ୍ଟ ଶୁଣା ଯାଇସି ଆଉ ଏରା ହେଉଛି ବହୁତ ସୁନ୍ଦର ଭାଷାଟେ ଏଇଟା ଓଡ଼ିଆ ସାଙ୍ଗେ ବହୁତ ପ୍ରାୟତଃ ସମାନ ଥିସି